ଯାଜପୁର ଜିଲ୍ଲାର ମୁଖ୍ୟ ସାମାଜିକ କଲ୍ୟାଣ କାମ ହେଉଛି ବିଧବାମାନଙ୍କୁ ପେନ୍ସନ୍ ଦିଆଯାଉଛି ଭିନ୍ନକ୍ଷମମାନଙ୍କୁ ମଧ୍ୟ ପେନ୍ସନ୍ ଦିଆଯାଉଛି ମାନେ ଯେଉଁ ଭତ୍ତା ଦିଆଯାଉଛି ଯେଉଁଟାକୁ ଲୋକମାନେ ଭଲଭାବରେ ଚଳିପାରୁଛନ୍ତି ଏବଂ ଆମର ଯେଉଁ ରାସ୍ତାଘାଟମାନଙ୍କରେ ଯେଉଁ ଲୋକମାନେ ବସବାସ କରନ୍ତି ସେମାନଙ୍କ ସୁବିଧା ପାଇଁ ତାଙ୍କୁ ବସ୍ତି ବାସିନ୍ଦାମାନଙ୍କ ସୁବିଧା କରାଯାଇଛି ବା ତାଙ୍କୁ ଘର ସରକାରଙ୍କ ଜାଗାରେ ନିଜେ ଘର ତିଆରି କରିକି ରହିପାରୁଛନ୍ତି ସରକାର ସେ ସୁବିଧା କରିପାରିଛନ୍ତି ଏବଂ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ମଧ୍ୟ ବହୁତ ଉନ୍ନତି ଆସିଛି ଯାହା ପାଇଁକି ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଗୋଟିଏ ହୋଇଛି ଯେଉଁଥିରେ ଲୋକମାନେ ଯାଇ ନିଜର ଚିକିତ୍ସା କରାଇ ମାଗଣାରେ ସରକାରୀ ବେସରକାରୀ ଡାକ୍ତରଖାନାର ବଡ଼ ବଡ଼ ରୋଗର ସୁବିଧାର ସୁଯୋଗ ପାଇ ନିଜେ ସୁସ୍ଥ ଅନୁଭବ କରିପାରୁଛନ୍ତି ଏହିଭଳିଆ ଅନେକ ସୁବିଧା ରହିଛି